ହଁ ଭଲ୍ ହାଲ୍ ଚାଲ୍ ତୋର କ'ଣ ହାଲ୍ ଚାଲ୍ ଓହୋଃ ଭବାନୀପାଟଣା ବୟନିକା ଶାଢ଼ୀ ନର୍ଲାରେ ଅଛି ଆହୁରି ବଲ୍ ବଲାଙ୍ଗୀରରେ ଅଛି ସେ ଚିକିମିକି ଚିକିମିକି ଶାଢ଼ୀ ଆରୁ ସେ କୁଞ୍ଚ୍ କୁଞ୍ଚ୍ ଶାଢ଼ୀ ଆରୁ ସେ ହେଉଛି ଚୁନ୍ ବସା ଶାଢ଼ୀ କିଏଟା ତୋତେ ଭଲ୍ ଲାଗିବ ସେଇଟା ନବୁ ଆଉ ନାଇଁ ନାଇଁ ଠକାଠକି କରେ କହ ମିଳିଯିବ ତ ତୁ କେନ୍ ପ୍ରକାର ଶାଢ଼ୀ ଖୋଜୁଛୁ କହ ତ ସେ ବେଶୀ ପ୍ରକାର ତ ଇନୁ ଇନୁ ବେଶୀ ପ୍ରକାର ତ ସେ ପାଟଶାଢ଼ୀ ମିଳୁଛେ ସେ ଚିକିମିକି ଶାଢ଼ୀ ମିଳୁଛେ ସିମ୍ପଲ୍ ବାଲା ମିଳୁଛେ ହେଲେ ହେଲେ ତିନି ହଜାରରୁ ବେଶୀ ପଡ଼ିବ ଦାମ୍ ଆରୁ ହୁଁ

ହୁଁ କମ୍ ତ ବାହାରିବା ତଥାପି ତିନି ହଜାର ଉପରେ ପଢ଼ିବା

କାହା ପାଇଁ ଶାଢ଼ୀ ତୁ ଖୋଜୁଛୁ ନେବୁ କାହା ପାଇଁ ଶାଢ଼ୀ ନେବୁ କାହାପାଇଁ ତୋର ମାଆ ପାଇଁକେ ଆଉ ତୋ ଭଉଣୀ ପାଇଁ ଉଁ ହୁଁ ତୁ ନାଇଁ ତ ବାଛ୍ ଶାଢ଼ୀ ଆରୁ ମୋତେ କହ ବାଛ୍ ଶାଢ଼ୀ ଏଇଟା ଦେଖ୍ ଏଇଟା ତିନି ହଜାର୍ ନଅଶହ ଟଙ୍କା ପଡ଼ିବ ହଉ ଏଇଟା ତ ଏଇ ଛଅ ହଜାର ପଡ଼ିଯିବ ପାଖାପାଖି ଏ ଶାଢ଼ୀଟା ଦେଖ୍ ଏ ଶାଢ଼ୀଟା କେମ୍ତା ହେଇଛି କହ ଏଇ ଶାଢ଼ୀଟା ଏଇ ଦୁଇ ହଜାର୍ ତଳେ ପଡ଼ିବ